ଦେଖନ୍ତୁ ଆମ ଗାଁରେ ଯେହେତୁ ଗୋଟେ ଗାଁ ଗ୍ରାମାଞ୍ଚଳ ଆମ ଗାଁରେ ବିଭିନ୍ନ ପ୍ରକାରର ପ୍ରାକୃତିକ ସମ୍ପଦ ରହିଛି ଯେମିତିକି ଆମ ଗାଁରେ ଗଛଲତା ଅଛି ଆମ ଗାଁରେ ମାଟି ଅଛି ଆମ ଗାଁରେ ଭଲ ପବନ ଆମ ଗାଁର ଭଲ ଜଳବାୟୁ ଆମ ଗାଁରେ ମଧ୍ୟ ବର୍ଷା ଠିକ୍ ଠାକ୍ ହୁଏ ତା'ପରେ ଆମ ଗାଁରେ ବେଶୀ ଯେଉଁ ଘର ଥାଏ ସେମତି ନାହିଁ ମାନେ ଯାହାଦ୍ୱାରା କି ଆମ ପାଖରେ ଜାଗାର ଅଛି ଜାଗାଟି ଆମର ଭଲରେ ମିଳିପାରେ ସେଥିଯୋଗୁଁ ଆମ ଗାଁରେ ପ୍ରାକୃତିକ ସମ୍ପଦ ମାଧ୍ୟମରେ ବିଭିନ୍ନ ପ୍ରକାରର ଲୋକ ବିଭିନ୍ନ ବ୍ୟବସାୟ କରିଥାନ୍ତି ଯେମିତିକି ବହୁତ ପରିମାଣର ଲୋକମାନେ କରିଥାନ୍ତି କ'ଣ ଧାନ ଚାଷ କିମ୍ବା ଗହମ ଚାଷ କିମ୍ବା ହେଇଗଲା ଆମର ମୁଗ ବୁଟ ଡ଼ାଲି ଏସବୁ ଚାଷ କରିଥାନ୍ତି କିଛି ଲୋକ କ'ଣ କରନ୍ତି ଜଳର ବ୍ୟବସାୟ କରିଥାନ୍ତି ଜଳ କଲେ କ'ଣ ହବ ମାନେ ତାକୁ ବିକ୍ରୀ କରନ୍ତି ଜଳକୁ ତା'ପରେ କେତେ ଲୋକ ପଇଡ଼ କେତେ ଲୋକ ଖଲି କେତେ ଲୋକ କ'ଣ କହିଲେ ପତ୍ରକୁ ବି ବିକ୍ରୀ କରନ୍ତି ମାନେ ଫୁଲକୁ ବି ବିକ୍ରୀ କରନ୍ତି ମାଟିକୁ ବି ଆଜିକାଲି ବିକ୍ରୀ କରାଗଲାଣି ଫଳ ପନିପରିବା ଏରା ସବୁ ଚାଷ କରିକି ବି ଲୋକମାନେ ବିକ୍ରୀ କରୁଛନ୍ତି ଏଇଭଳି ସବୁ ଜିନିଷ ସେମାନେ ବ୍ୟବସାୟ କରୁଛନ୍ତି ଯାହା ମାଧ୍ୟମରେ କି ପ୍ରାକୃତିକ ସମ୍ପଦର ଉପଯୋଗ ମଧ୍ୟ କରୁଛନ୍ତି ଆଉ ସେମାନେ ନିଜେ ମଧ୍ୟ ଘର ଚଳାଇ ପାରୁଛନ୍ତି ତା'ସହିତ ଲୋକମାନେ ଖଣିଜ ପଦାର୍ଥକୁ ବି ବ୍ୟବହାର କରୁଛନ୍ତି ମାନେ ନିଜ ଘର ପରିବାର ଚଳାଇବା ପାଇଁ ନିଜେ ଯୋଗ୍ୟ ହେବା ପାଇଁ ସେଟାକୁ ବି ନେଇ ବିକ୍ରୀ କରୁଛନ୍ତି ମାନେ ଝୁଣା ଲାଖ ତା'ପରେ ବିଭିନ୍ନ ପ୍ରକାରର ଔଷଧୀୟ ପଦାର୍ଥ ଆମର ଜଙ୍ଗଲମାନଙ୍କରେ ମିଳୁଛି ବା ଖଣିଜ ମାଟି ତଳେ ମିଳୁଛି ସେସବୁ ଜିନିଷକୁ ବ୍ୟବହାର କରାଯାଉଛି